ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ପ୍ରସିଦ୍ଧ ବିଦ୍ୟାଳୟ ଗୁଡ଼ିକ ଅଛି ଯେଉଁଟାକି ସରକାରୀ ବିଦ୍ୟାଳୟ ବେସରକାରୀ ବିଦ୍ୟାଳୟ ସ୍ଵରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପ୍ରାୟତଃ ଗରିବ ଶ୍ରେଣୀ ଲୋକମାନେ ପାଠ ପଢ଼ିବାକୁ ଆସିଥାନ୍ତି ବହୁତ ଦୂର ଦୁରାନ୍ତରରୁ କାହିଁକିନା ସରକାରୀ ବିଦ୍ୟାଳୟରେ ସେମାନେ ଆସି ପାଠ ପଢ଼ନ୍ତି ଆଉ ସେମାନେ କିଛି ପ୍ରାଇଭେଟ ସ୍କୁଲରେ ପାଠ ପଢ଼ି ପାରନ୍ତି ନାହିଁ ସେଥିପାଇଁ ସେମାନେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ନ୍ତି ଆଉ ସରକାରୀ ବିଦ୍ୟାଳୟ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମଧ୍ୟ ଥାଏ ଯେନ୍ତାକି ମଧ୍ୟାନ ଭୋଜନ ବହିପତ୍ର ସୁବିଧା ଆଉ ସାଇକେଲ ସୁବିଧା ମଧ୍ୟ ଦେଉଛନ୍ତି କିନ୍ତୁ ବେସରକାରୀ ବିଦ୍ୟାୟଳରେ ଯଦି ଦେଖିବା ବେସରକାରୀ ବିଦ୍ୟାଳୟ ଯାହା ପାଖରେ ପଇସା ଅଛି ସେମାନେ ବଡ଼ ବଡ଼ ବିଦ୍ୟାଳୟ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପାଠ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ପାଠ ପଢ଼ୁଛନ୍ତି ଏବେ ସ୍ଵରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମଧ୍ୟ ବଡ଼ ବଡ଼ ଲୋକମାନେ ପାଠ ପଢ଼ୁଛନ୍ତି ଯାହା ପାଖରେ ପଇସା ଅଛି ଆଉ ଏ ସୁବିଧା ସୁଯୋଗ ଯୋଗାଇ ଦେଉଛି